ସାର୍ ଆପଣ ନାରାୟଣୀ ରେଷ୍ଟୁରାଣ୍ଟରୁ କହୁଥିଲେ ସାର୍ ମୁଁ ଆକଚୁଆଲି ଶୁଣିବାକୁ ପାଉଥିଲି ଯେ ଆପଣଙ୍କ ରେଷ୍ଟୁରାଣ୍ଟଟି ଅପେକ୍ଷାକୃତ ଅଲଗା ରେଷ୍ଟୁରାଣ୍ଟ ଠାରୁ ଭଲ ଆଜ୍ଞା ସେଥିପାଇଁ ମୁଁ ଆଉ ମୋ ସାଙ୍ଗମାନେ ଆପଣଙ୍କ ରେଷ୍ଟୁରାଣ୍ଟକୁ ଯିବାକୁ ଚାହୁଁଥିଲୁ ସାର୍ ଆପଣଙ୍କର ରେଷ୍ଟୁରାଣ୍ଟ କେତେବେଳେ ଠାରୁ କେତେବଳେ ପର୍ଯ୍ୟନ୍ତ ଖୋଲା ରୁହେ ଓହୋ ଆଚ୍ଛା କେତେବେଳେ ବନ୍ଦ ହୁଏ ଏଗାରଟା ବେଳ ପର୍ଯ୍ୟନ୍ତ ଏଗାରଟା ବେଳ ପର୍ଯ୍ୟନ୍ତ ଖୋଲା ରୁହେ ସାର୍ ଆମେ ଝିଅମାନେ ଯିବାକୁ ଯେହେତୁ ଚାହୁଁଥିଲୁ ଆପଣଙ୍କ ରେଷ୍ଟୁରାଣ୍ଟକୁ ଆପଣଙ୍କର କ'ଣ ସେଇଭଳିଆ ପାଇଖାନାର ସୁବିଧା ରହିଛି ଆପଣଙ୍କର ପାଇଖାନା କ'ଣ ପରିଷ୍କାର ପରିଚ୍ଛନ୍ନ ରହିଛି ଓ ଆଚ୍ଛା ସାର୍ ଆପଣଙ୍କ ରେଷ୍ଟୁରାଣ୍ଟରେ ଅଲଗା ଭାବେ ଟେବୁଲ୍ ଟେବୁଲ୍ର ବ୍ୟବସ୍ଥା ରହିଛି ସାର୍ ମୁଁ ଆଉ ମୋ ସାଙ୍ଗମାନେ ଚାହୁଁଥିଲୁ ଯେ ଅଲଗା ଭାବେ ବସି ଖାଇବା ପାଇଁ ଓ ଆଚ୍ଛା ସାର୍ ଆପଣଙ୍କ ରେଷ୍ଟୁରାଣ୍ଟରେ ଖାଦ୍ୟ କ'ଣ କ'ଣ ମିଳେ ସବୁ ଭେଜ୍ ଉପରେ ହେଉ କିମ୍ବା ନନ୍ଭେଜ୍ ଉପରେ ହେଉ ସାର୍ ମୋ ସାଙ୍ଗମାନେ ଆକ୍ଚୁଆଲି ଭେଜ୍ ଉପରେ ଖାଇବାକୁ ଚାହୁଁଥିଲେ ଯେ ଡାଲମା ହେଉ କିମ୍ବା ଶାଗ ଏଇସବୁ ଉପରେ ଆଉ ସାର୍ ଆପଣଙ୍କର ରେଷ୍ଟୁରାଣ୍ଟରେ ଭେଜ୍ ଭଲ ହୁଏ ନା ନନ୍ଭେଜ୍ ଓ ଆଚ୍ଛା ସାର୍ ଆପଣଙ୍କ ରେଷ୍ଟୁରାଣ୍ଟରେ କ'ଣ ରହିବା ପାଇଁ ସୁବିଧା ଅଛି କି ଓ ସାର୍ ଆମେ ଆକ୍ଚୁଆଲି ମୁଁ ଆଉ ମୋ ସାଙ୍ଗମାନେ ଫୋର୍ ହୁଇଲରରେ ଯିବାକୁ ଚାହୁଁଥିଲୁ ଆପଣଙ୍କର କ'ଣ ସେଭଳି କିଛି ପାର୍କିଂର ବ୍ୟବସ୍ଥା ରହିଛି ଆଜ୍ଞା ଆଜ୍ଞା ସାର୍ ସାର୍ ଆପଣଙ୍କ ରେଷ୍ଟୁରାଣ୍ଟଟି କେତେବେଳେ ସାର୍ ଆପଣଙ୍କ ରେଷ୍ଟୁରାଣ୍ଟରେ ଖାଇବା